ପୁରୁଣା ପିଢ଼ିର ଲୋକମାନେ ସର୍ବତଃ ସକାଳୁ ବଡ଼ି ବଡ଼ି ଭୋରରୁ ଉଠିକିନା ତାଙ୍କର ନିତ୍ୟକର୍ମ ସାରି ଘରର ଖାଇବା ଜିନିଷ ଯଥା ଚୁଡ଼ା କଦଳୀ କ୍ଷୀର ମୁଢ଼ି ଚିନି ଏଗୁଡ଼ା ସବୁ ଖାଇକିନା ସେ ତାଙ୍କର ବିଲକୁ ଯାଆନ୍ତି ବିଲରେ ବହୁତ ପରିଶ୍ରମ କରି ସେମାନେ ଦିନ ଦୁଇଟାରେ ଘରକୁ ଫେରନ୍ତି ଆସିକି ଗାଧେଇକିନା ଖାଇକିନା ଅଳ୍ପ ସମୟ ବିଶ୍ରାମ ନେଇକିନା ତା'ପରେ ପୁଣି ବିଲକୁ ଯାଆନ୍ତି ସନ୍ଧ୍ୟା ହେଲେ ଆସନ୍ତି ପୁଣି ଧୋଇ ଧାଇକି କ'ଣ ଦୁଇଟା ଖାଇ ଘରର ଖାଦ୍ୟ ଖାଇ ଦେଇକି ସେମାନେ ଯାଇଁକିନା ବା ଗାଁରେ ସଂକୀର୍ତ୍ତନ ମଣ୍ଡଳୀ ସହ ଭାଗବତ ପଢ଼ନ୍ତି କିଏତ ସଂକୀର୍ତ୍ତନ କରେ ରାତି ଆଠଟା ନଅଟା ଯାଏ ଏମିତି ସବୁ କାମ ଚାଲିଥାଏ ଆଉ ଏବେ ଆମ ନୂଆ ପିଢ଼ିର କଥା ରାତି ବାରଟା ଯାଏଁ ବସି ମୋବାଇଲ୍ରେ ଖେଳିବେ ମୋବାଇଲ୍ ଖେଞ୍ଚିବେ ଫିଲ୍ମ ଦେଖିବେ ଆଉ ଦିନ ଆଠଟା ଯାଏଁ କୋଢ଼ିଆଙ୍କ ଭଳିଆ ଶୋଇବେ ଏଥି ଏଥି ହେଲା ସହିତ ଆମ ନୂଆ ପିଢ଼ିରେ ମାନେ ବେକାରୀଙ୍କ ସଂଖ୍ୟା ବଢ଼ିବା ସହିତ କାମ ଅଧିକ କୋଢ଼ିଆ ଲୋକ ବି ହେଇଗଲେ କାମ ଦାମ ନକରି କେବଳ ଘରେ ବୁଲୁଛନ୍ତି ଇଏ କରୁଛନ୍ତି କିନ୍ତୁ ପୁରୁଣା ପିଢ଼ିର ଲୋକମାନେ ଆଗରୁ ନିଜେ ଖଟୁଥିଲେ ନିଜେ ଖାଉଥିଲେ ପ୍ରାୟତଃ ବିଲବାଡ଼ି ଏଇ କାମ ସବୁ ପୁରୁଣା ପିଢ଼ିର ଲୋକମାନେ କରୁଥିଲେ ଏବେ ନୂଆ ପିଢ଼ିର ଲୋକମାନେ ଘରେ ବୁଲୁଛନ୍ତି ମୋବାଇଲ୍ ଦେଖେ ଏଠିକି ଯା ସେଠିକି ଯା ଏନ୍ତି ବୁଲାବୁଲି କରୁଛନ୍ତି ପୁରୁଣା ପିଢ଼ିର ଲୋକମାନେ ଲୋକମାନେ ଆଗରୁ କବାଡ଼ି ଖେଳୁଥିଲେ ବାର ଥିଲେ ଛୋଟ ଛୁଆମାନେ ଏବେ ନୂଆ ପିଢ଼ି କ୍ରିକେଟ୍ ଆସିବେ ତ କ୍ରିକେଟ୍ ଟିଭିରେ ଦେଖେ ସେଥିରେ ଦେଖେ ସବୁଥିରେ କ୍ରିକେଟ୍ ଦେଖିକି କ୍ରିକେଟ୍ ଖେଳ ଦେଖିକିନା ଇଏ ଜିତିଲା ସିଏ ଜିତିଲା ଏନ୍ତି ହେଇକିନା ଏଇ ଆଇ ପି ଏଲ୍ ନୂଆ ପିଢ଼ିର ଲୋକମାନେ ବାଡ଼ିଆ ପିଟା ହେଇଯାଉଛନ୍ତି ପ୍ରାୟ ତ ଇଏ କହୁଛି ମୋର ବାୟାର୍ ମୋର ଏଇ ଟିମ୍ ତାର ସେ ଟିମ୍ କିନ୍ତୁ ପୁରୁଣା ପିଢ଼ି ଲୋକମାନେ ସବୁବେଳେ ସର୍ବତ ସମସ୍ତଙ୍କ ମଧ୍ୟରେ ବନ୍ଧୁତା ଏବଂ ମାନେ ବନ୍ଧୁତା ରଖୁଥିଲେ